ହଁ ମୁଁ ଏଇ ପାଞ୍ଚଟି ତାରିଖ ମନେ ରଖିପାରିବି ଏକେ ତିନି ଉଣେଇଶ ଅନେଶତ ଦୁଇ ଆଠେ ଦୁଇହଜାର ଏଗାର ପାଞ୍ଚେ ଦୁଇ ଦୁଇହଜାର ଦୁଇ ସାତେ ଏକେ ଦୁଇହଜାର ନଅ ଆଠେ ବାର ଦୁଇହଜାର ତେଇଶି